ଆମ ଜିଲ୍ଲା ନୟାଗଡ଼ରେ ଅନେକ ପୂଜା ସ୍ଥଳୀ ରହିଛି ଯେପରି କି ଶରଣାକୂଳ ଲଡ଼ୁବାବା ଓଡ଼ଗାଁ ରଘୁନାଥ ମନ୍ଦିର କଣ୍ଟିଲୋ ନୀଳମାଧବ ମନ୍ଦିର ଜଗନ୍ନାଥ ରଣପୁର ଜଗନ୍ନାଥ ମନ୍ଦିର ଏବଂ ଅନେକ ଏପରି ପ୍ରସିଦ୍ଧ ସ୍ଥାନ ରହିଅଛି ଏହି ସ୍ଥାନ ମାନଙ୍କରେ ସ୍ଥାନ ମାନଙ୍କୁ ଅନେକ ବିଦେଶରୁ ଅନେକ ଯାତ୍ରୀମାନେ ଆସିକି ଦର୍ଶନ କରିଥାନ୍ତି ଆମର ନୟାଗଡ଼ ଜିଲ୍ଲାରେ ବିଶେଷ ଭାବରେ ଅନେକ ପର୍ବ ପର୍ବାଣି ପାଳନ କରାଯାଇଥାଏ ଯେପରି ଓଡ଼ିଆରେ କଥାରେ କଥାରେ ଅଛି ବାର ମାସରେ ତେର ପର୍ବ ସେପରି ସେହି ପର୍ବ ପର୍ବାଣି ମଧ୍ୟରୁ ଆମର ରଜ ପର୍ବଟି ହେଉଛି ଉତ୍ତମ ପର୍ବ ସେହି ପର୍ବରେ ଆମେ ଆମର ଅନେକ ଆମର କୁଣିଆ ମୈତ୍ର ସମସ୍ତେ ଆସି ଆମ ଘରେ ଜମା ହୋଇଥାନ୍ତି ଏବଂ ଆମେ ବହୁତ ଖୁସିରେ ରଜ ପର୍ବ ପାଳନ କରିଥାଉ ନୂଆ ଜାମା ଖାଇବାକୁ ପିଠାପଣା ଅନେକ ଖାଦ୍ୟ ମଧ୍ୟ ହୋଇଥାଏ ଏହିପରି ଭାବରେ ଆମେ ବହୁତ ଭଲ ଭାବରେ ପର୍ବକୁ ପାଳନ କରିଥାଉ ଏହି ପର୍ବ ବିଶେଷ ଭାବରେ ଝିଅ ମାନଙ୍କର ଝିଅମାନେ ଏହି ପର୍ବରେ ସଜସାଜ ହୋଇ ପାଦରେ ଅଳତା ଲଗାଇ ଏବଂ ମେହେନ୍ଦି ଲଗାଇ ବହୁତ ଭଲ ଭାବରେ ସଜ ହୋଇଥାନ୍ତି ଏବଂ ଦ୍ୱାର ଦ୍ୱାର ମାନଙ୍କରେ ତାସ୍ ଖେଳର ପାଳି ପଡ଼ି ଯାଇଥାଏ ଏଭଳି ରଜରେ ପାନ ରଜ ପାନ ପାଇଁ ନୟାଗଡ଼ ବହୁତ ମଧ୍ୟ ପ୍ରସିଦ୍ଧ ଲାଭ କରିଛି ଏହିପରି ଭାବରେ ଅନେକ ଲୋକମାନେ ନୟାଗଡ଼ର ପୋଡ଼କୁ ମଧ୍ୟ ପସନ୍ଦର ମାନିଛନ୍ତି